ଆମର ପ୍ରିୟ ଖେଳ ହେଉଛି କ୍ରିକେଟ୍ ଏବଂ ଏହା ଆମେ ଖେଳିବାକୁ ପସନ୍ଦ କରନ୍ତି କାରଣ ଆମର ଏଇଠି ଯେ ଆମର ଯେତେ ବଡ଼ ଗୋଟେ ଫିଲ୍ଡ ଅଛି ଆମେ ସେ ଫିଲ୍ଡରେ ଆମେ ସମସ୍ତେ ଖେଳ ଖେଳିପାରିବା ନାହିଁ ପ୍ରଥମତଃ ଆମର ଛୋଟ ଗୋଟେ ଫିଲ୍ଡ ସେଇଠି ଆମେ ସମସ୍ତ ଲୋକମାନେ ମିଶିକି ଆମେ କ୍ରିକେଟ୍ ଖେଳୁଛୁ ଏବଂ ଏହାର ପସନ୍ଦ କାରଣ ଆମର ଓଡ଼ିଶାର ଖେଳ ହେଉଛି ହକି ମାତ୍ର ହକି ଆମ ଏବେ ଖେଳ ଆମକୁ ଜଣା ନାହିଁ ହକି ଖେଳିବାର ତାର ନିୟମ ତାର ଅଭିଜ୍ଞତା ଆମକୁ କିଛି ଏବେ ଜଣାାନାହିଁ ଯାହାତ ଆମେ ଆମେ ଆଜି ଟେଲିଭିଜନ୍ରେ ବା ଟେକ୍ନୋଲୋଜିରେ ଯେହେତୁ ଆମେ ଆଗେ ଯାଇଛି ଆମେ କ୍ରିକେଟ୍ ସମୁଦାୟ ସର୍ବଦା କ୍ରିକେଟ୍ ଦେଖୁଛୁ ଏବଂ କ୍ରିକେଟ୍ର ଗୋଟେ ମାଇଣ୍ଡ୍ ଗୋଟେ ସେଇଟି ଯାଉଛି ଯେ କ୍ରିକେଟ୍ ଏମିତି ଗୋଟେ ଖେଳ ଯେ ଆମକୁ ଖେଳଲେ ବି ଭଲ ଲାଗିଥାଏ ଆମର ଏମିତି ବହୁତ କ୍ରିକେଟ୍ ଖେଳାଳି ଅଛନ୍ତି ଯେଉଁମାନେ କ୍ରିକେଟ୍ ବି ଆମ ସହିତ ଆସିକିନା ଆମ ଗାଁର ବା ଆମ ଆଖପାଖ ଗାଁର ଲୋକମାନେ ଆମ ସହିତ ମିଶିକିନା ଖେଳୁଛୁ ଆମ ଟୁର୍ଣ୍ଣାମେଣ୍ଟ୍ ଖେଳୁଛୁ ଆମ ଫ୍ରେଣ୍ଡ୍ଲି ମ୍ୟାଚ୍ ଖେଳୁଛୁ ଆମର ସବୁ ଖେଳ ବା ଆମ ଏମିତି କ୍ରିକେଟ୍ ଆମେ ଖେଳି ଖେଳିକିନା